ବିକି ରେଷ୍ଟୁରାଣ୍ଟରୁ କହୁଛନ୍ତି ହଁ ହଁ ଠିକ୍ ଅଛି ମୁଁ ଏଇନା ପନ୍ଦର ମିନିଟ ତଳେ ଅର୍ଡ଼ର କରିଥିଲି ଖାଦ୍ୟ ଆଣିବା ପାଇଁ ସେହି ଖାଦ୍ୟ ସହିତ ଆମ ଘରେ କେହି ନାହାଁନ୍ତି ସବୁ ବାହାରକୁ ଯାଇଛନ୍ତି ଭାରି ଟିକେ ଦୟାକରି ଖଲି ଏବଂ ଚାମଚ ଏସବୁ ଡିସପୋଜାଲ୍ ଜିନିଷ ଟିକେ ପଠାଇଦେବ ଯାହାଫଳରେ କି ମୋ ଖାଇବାରେ ଟିକେ ସୁବିଧା ହେବ ଏତିକି କରିବା ପାଇଁ ମୁଁ ଅନୁରୋଧ କରୁଛି ଧନ୍ୟବା